କୁକୁଡ଼ା ଚାଷୀମାନେ କୁକୁଡ଼ାକୁ ଚାଷ କରୁଥିବା ସମୟରେ ତାକୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ନିହାତି ଆବଶ୍ୟକ କାରଣ କୁକୁଡ଼ା ଯେଉଁ ରୋଗରେ ସଂକ୍ରମିତ ହୋଇଥିବ ତାହା ମନୁଷ୍ୟଙ୍କୁ ପ୍ରଭାବିତ କରେ କାରଣ ମନୁଷ୍ୟ କୁକୁଡ଼ାର ମାଂସକୁ ଖାଇଥିବାରୁ କୁକୁଡ଼ା ଯେଉଁ ରୋଗରେ ସଂକ୍ରମିତ ହେଉଛି ମନୁଷ୍ୟ ମଧ୍ୟ ସେହି ରୋଗରେ ପ୍ରଭାବିତ ହେବ କୁକୁଡ଼ାକୁ ନିୟମିତ ପରୀକ୍ଷା ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆବଶ୍ୟକ ଏବଂ ଟୀକାକରଣ କରିବା ନିହାତି ଆବଶ୍ୟକ କୃଷକ ଏବଂ କୁକୁଡ଼ା ଚାଷୀମାନେ ତାଙ୍କର ରକ୍ଷଣ ନିମନ୍ତେ ଡକ୍ଟରଙ୍କୁ ନିୟମିତ ଯୋଗାଯୋଗ କରିବା ଆବଶ୍ୟକ କୁକୁଡ଼ାର ସ୍ୱାସ୍ଥ୍ୟ ଭଲ ରହିଲେ ମନୁଷ୍ୟର ସ୍ୱାସ୍ଥ୍ୟ ଭଲ ରହିବ କୁକୁଡ଼ା ଖାଦ୍ୟକୁ ଖାଇ କୌଣସି ମନୁଷ୍ୟର ସ୍ୱାସ୍ଥ୍ୟ ଖରାପ ହୋଇପାରିବନାହିଁ କୁକୁଡ଼ାକୁ ଆଜିକାଲି ସମସ୍ତେ ଖାଦ୍ୟ ରୂପରେ ବ୍ୟବହାର କରୁଥିବାରୁ ଏହି ରୋଗର ସଂକ୍ରମଣ ବଢ଼ିଯାଇ ଲାଗିବ ସେଥିପାଇଁ ଆମେ କୁକୁଡ଼ା ଚାଷୀଙ୍କୁ ଯଥାଶୀଘ୍ର ଏହି କୁକୁଡ଼ାର ଯେଉଁ ସଂକ୍ରମଣ ରୋଗରେ ପୀଡ଼ିତ ହୋଇଥିବ ତାହା ପରୀକ୍ଷା କରି ଡକ୍ଟରଙ୍କୁ ଦେଖାଇ ଟୀକାକରଣ କରିବା ନିହାତି ଆବଶ୍ୟକ ତାହାଦ୍ୱାରା ଆମ ସ୍ୱାସ୍ଥ୍ୟ ଭଲ ରହିବ ଏବଂ କୁକୁଡ଼ାର ମଧ୍ୟ ସ୍ୱାସ୍ଥ୍ୟ ଭଲ ରହିବ